ହାଇକିଂ ଟ୍ରେକିଂ କିମ୍ବା ଲମ୍ବା ପଦଯାତ୍ରା ଭିତରେ ମୋତେ ଟ୍ରେକିଂଟା ଭଲ ଲାଗେ ଏହା ଉଦାହରଣ ସ୍ୱରୂପ ମୋତେ ପର୍ବତ ଆରୋହଣ କରିବାକୁ ମଧ୍ୟ ବହୁତ ଭଲ ଲାଗେ ଯେଉଁଠି ଯେଉଁ ପର୍ବତରେ ତୁଷାରପାତ ଘଞ୍ଚ ଜଙ୍ଗଲ ଥିବ ଏବଂ ସେଇଠି ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟର ଯଦି ବି ଭିଉ ଉପସ୍ଥିତ ଥିବ ତାହା ମଧ୍ୟ ବହୁତ ଭଲ ହୁଏ କିନ୍ତୁ ମୋତେ ସବୁଥିରୁ ଟ୍ରେକିଂଟା ବହୁତ ଭଲ ଲାଗେ